ଆମ ଘର ସକାଳେ ସନ୍ଧ୍ୟା ବେଳେ ମୁଁ ଝାଡୁ କରେ ପୋଛା ମାରେ ତା' ସହିତ ଗୋବରରେ ମୁଁ ପୋଛା କରେ ଏବଂ ଗୋଳେଇକି ବାଲଟିରେ ଗୋବର ଛେଚ ଦିଏ ସେ ଫିନାଇଲ ପକେଇକି ଛୁଞ୍ଚ ଦିଆଯାଏ ଫିନାଇଲ ପକେଇଲେ ଘର ଚାରିପଟେ ଜୀବାଣୁ ମରିଯାନ୍ତି ଆଉ ଘର ପରିଷ୍କାର ରହେ